ମତେ ହିରୋହୋଣ୍ଡା ବାଇକ୍ ଭଲ୍ ଲାଗ୍ସି ଆର୍ ବୁଲିକରି ବସିକରି ବୁଲି ଯିବାର୍କେ ଖୋବ୍ ଭଲ୍ ଲାଗ୍ସି ଆରୁ ଯାଇକରି ଆମେ ସେ ଜାଗା ନେ ଯେନ୍ ଜାଗାକେ ଗଲେ ବି ଆରାମ୍ ଲାଗ୍ସି ଆରୁ ମୋର୍ ସ୍ୱପ୍ନ ଥିଲା ଦୁଖୀ ଦରିଦ୍ର ମାନଙ୍କର୍ ଇ'ଟା ସାହାଯ୍ୟ କର୍ବାର୍ ଲାଗି ଅନ୍ୟ ର କାମ୍ କର୍ବାର୍ ଲାଗି ମତେ ବହୁତ୍ ଇଚ୍ଛା ଥିଲା ସେଟା ଆଜିକେ ପୁରଣ୍ ହେଇଛେ ମୁଇଁ ମାଆ ମାନ୍ଙ୍କେ ବି ସାହାଯ୍ୟ କରସିଁ ଆରୁ ବହୁତ୍ ଅସୁବିଧା ଲୋକ୍କେ ବି ସେମାନ୍ଙ୍କେ ସହଯୋଗ୍ କରସିଁ ମୋର୍ ସ୍ବପ୍ନ ପୁରା ହେଇଛେ ମତେ ବହୁତ୍ ଭଲ୍ ଲାଗୁଛେ ଆରୁ